ଆପଣ ପ୍ରିୟା ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ମୋର ଖାଦ୍ୟ କିଛି ଅର୍ଡ଼ର୍ କରିବାର ଥିଲା ଆପଣ କୁହନ୍ତୁ କ'ଣ ଅର୍ଡ଼ର୍ କରିବେ ସାର୍ ହଁ ଆପଣଙ୍କ ରେଷ୍ଟୁରାଣ୍ଟ ଆଇଟମ୍ ସବୁ କ'ଣ କ'ଣ ଅଛି ଆମ ରେଷ୍ଟୁରାଣ୍ଟରେ ଭାତ ଡାଲି ଖଟା ଖିରି ଚିକେନ୍ ମାଛ ଏସବୁ ଅଛି ଓ କେ ଠିକ ଅଛି ମୋର ଖାଇବା ଟିକିଏ ଲେଟ୍ରେ ଲେଟ୍ରେ ଟିକିଏ ଖାଇବାର ଅଛି ହଁ ଆପଣ କୁହନ୍ତୁ କେତେ ଲେଟ୍ ହେବ ମ୍ୟାକ୍ସିମମ୍ ଦୁଇଘଣ୍ଟା ଘଣ୍ଟାଟିଏ ଭିତରେ ମୋର ଖାଇବା ଆସିବାର ଅଛି ଓ କେ ଠିକ ଅଛି ଆପଣଙ୍କ କ'ଣ କ'ଣ ଆଇଟମ୍ ଏବେ କୁହନ୍ତୁ ପ୍ୟାକିଙ୍ଗ କରିଦେବି ନା ମୋ ଆଇଟମ୍ ଚିକେନ୍ ବିରିୟାନୀ ଗୋଟେ ଦରକାର ଆଉ ବାକି ମାଛ ଆଉ ଅଣ୍ଡା ଓ କେ ଠିକ ଅଛି ପହଞ୍ଚିଯିବ ଆପଣଙ୍କ ପାଖରେ ମୁଁ ଖାଦ୍ୟଟା ପ୍ୟାକିଙ୍ଗ କଲାବେଳେ ଗରମ ରହିବ ତ ଦୁଇଘଣ୍ଟା ଘଣ୍ଟାଟା ଘଣ୍ଟାଟା ଲାଗିବନା ଯେହେତୁ ଘଣ୍ଟେ ଲେଟ୍ରେ ଖାଇବାର ମୋର ଅଛି ଖାଦ୍ୟଟା ଗରମ ରହିପାରିବ ଗରମ ରହିପାରିବ ମୁଁ ପ୍ୟାକିଙ୍ଗ କରିଦେବି ଇନ୍ସୁଲେଟେଡ଼ ଦେଇକି ପ୍ୟାକିଙ୍ଗ କରିଦେବି ଯେମିତିକି ଘଣ୍ଟେ ଦୁଇ ଘଣ୍ଟା ମାକ୍ସିମମ୍ ଗରମ ରହିପାରିବ ଖାଦ୍ୟ ବି ଠିକ୍ ରହିପାରିବ